ପଶୁପାଳନ ହେଉଛି ଏକ ଭଲ ବ୍ୟବସାୟ ଯେଉଁଟାକି ମୁଁ ପ୍ରଥମେ ଏ ଯେଉଁ ଚିକେନ୍ କୁକୁଡ଼ା ଚାଷ ଆରମ୍ଭ କରିଥିଲି ଛୋଟ ଛୋଟ କୁକୁଡ଼ା ଆଣିକରି ଏଠି ଦାନା ଦେଇକରି ତାଙ୍କୁ ମାଂସ ଆକାରରେ ମୁଁ ତାଙ୍କୁ ପ୍ରାୟ ଯେତେବେଳେ ତିନି ମାସ ଭିତରେ ମୁଁ ତାଙ୍କୁ ହଟାଇଦିଏ ଯେଉଁ ଛୋଟ ଛୋଟ କୁକୁଡ଼ା ଆଣିକରି ଏଠି ତାଙ୍କୁ ଖାଦ୍ୟ ଦେଇ ବଢ଼ାଏ ପ୍ରାୟ ଦେଢ଼ କିଲୋ ହେବ ତ ମୁଁ ସେଇଟା ବିକ୍ରି ଆରମ୍ଭ କରିବି ଯାହା ଫଳରେ କି ଭଲ ଲାଭ ହୁଏ ଚିକେନ୍ ବ୍ୟବସାୟ ଫଳରେ ମୁଁ ଯେଉଁ ଚିକେନ୍ ବା ବ୍ରଏଲର୍ କୁକୁଡ଼ା ସେ ବ୍ରଏଲର୍ କୁକୁଡ଼ା କରେ ଆଉ କିଛି କୁକୁଡ଼ା ମଧ୍ୟ ତା ଦେହରେ ଯେଉଁଗୋଟା ମାଇ କୁକୁଡ଼ା ରହିଛି ତା ଦେହରେ ମଧ୍ୟ କିଛି ଅଣ୍ଡା ଦିଅନ୍ତି ସେ ଅଣ୍ଡା ମଧ୍ୟ କିଛି ସଂଗ୍ରହ କଲାପରେ ତା'ପରେ ମଧ୍ୟ ସେଇ କୁକୁଡ଼ାକୁ ମଧ୍ୟ ମୁଁ ହଟାଇଦିଏ ବିକ୍ରି କରିଦିଏ ଯାହାଫଳରେ କି କୁକୁଡ଼ା ବ୍ରଏଲର କୁକୁଡ଼ା ମାଂସ ଚାଷ କରିବା ଏବଂ କୁକୁଡ଼ା ବିକ୍ରି କରିବା ମାଂସ ବିକ୍ରି କରିବା ଏବଂ ତା ଅଣ୍ଡା ତିନିଟା ବେନିଫିଟ୍ ମୁଁ ସେମାନଙ୍କଠାରୁ ପାଏ ଯାହାଫଳରେ କି ଅଧିକରୁ ଅଧିକ ମଧ୍ୟ ଲାଭବାନ ହୁଏ ତେଣୁ ପଶୁପାଳନ ଭିତରେ ବର୍ତ୍ତମାନ ଆଜିକା ମାର୍କେଟ୍ରେ ଆଜିର ବଜାରରେ ବ୍ରଏଲର୍ କୁକୁଡ଼ା ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି ସାଧାରଣରେ ଗ୍ରାମାଞ୍ଚଳରେ ପଇସା ମଧ୍ୟ ପ୍ରାଇସ୍ ରେଟ୍ ମଧ୍ୟ ବହୁତ କମ୍ ରହୁଛି ବ୍ରଏଲର୍ କୁକୁଡ଼ା ଘରେ ଘରେ ସମସ୍ତେ ଖାଇପାରୁଛନ୍ତି ପ୍ରାୟେ ଦେଢ଼ଶହ ଟଙ୍କା ଭିତରେ ରହୁଛି କେଜି ତେଣୁ ଶହେ ପଚାଶ ଟଙ୍କା ଭିତରେ ଆମେ କେଜିଏ ମାଂସ ପାଇପାରୁଛୁ ତେଣୁ ସାଧାରଣ ସମସ୍ତେ ଖାଇବା ମଧ୍ୟ ସମସ୍ତିଙ୍କ ପକ୍ଷେ ସମ୍ଭବପର ହେଉଛି ତେଣୁ ମୁଁ ବର୍ତ୍ତମାନେ ଏଇ ବ୍ରଏଲର୍ କୁକୁଡ଼ା ଚାଷ କରି ବର୍ତ୍ତମାନ ଭଲ ଲାଭବାନ ହୋଇଛି ଏବଂ ଆଜିର ବଜାରରେ ମଧ୍ୟ ମୁଁ ବହୁତ କ୍ଷତି ଅର୍ଜନ ଲାଭ କରିଚି ଏଇ କୁକୁଡ଼ା ବ୍ରଏଲର୍ କୁକୁଡ଼ା ଏବଂ ବ୍ରଏଲର ଅଣ୍ଡା୍ ଏବଂ ବ୍ରଏଲର୍ କୁକୁଡ଼ାର ମାଂସ ଯାହା ଯେଉଁ ସମୟରେ ଚାହିଁଲା ତାକୁ ଆମେ ବିକ୍ରି କରିକିରି ବର୍ତ୍ତମାନ ମୁଁ ଏ ବଜାରରେ ଖ୍ୟାତି ଅର୍ଜନ କରିଛି